ମୁଁ ଯେଉଁ ଆଇରନଟି କିଣିଛି ତାର ଖରାପ ଗୁଣ ହେଲା ସେ ଅଧିକ ବିଲ୍ ଉଠାଉଛି ଆଉ ଗରମ ହୋଇସାରିଲା ପରେ ସେ ଏତେ ଗରମ ହେଉଛି ଯେ ମାନେ ମୋ କପଡ଼ା ଗୁଡ଼ିକ ସବୁ ପୋଡ଼ି ପକାଉଛି ଆଉ ଆଇରନ୍ ଦେଲା ବେଳକୁ ବହୁତ ଓଜନ ହୋଇଥିବାରୁ ମୋ ହାତକୁ ବି ବହୁତ ବଥା ହେଉଛି